ଆମେ ଗାଁ ରୁ କିଛି ଲୋକ ଭଲ ବସ୍ ଗୋଟିଏ ନେଇ ଉତ୍ତରାଖଣ୍ଡ ଯାଉଥିଲୁ ଉତ୍ତରାଖଣ୍ଡ ଯିବା ଅବସ୍ଥାରେ ବାଟରେ ଗୋଟିଏ ଦୁର୍ଘଟଣା ରାସ୍ତା ତ ଏକ ଦୁର୍ଘଟଣା ହୋଇଥିଲା ପବ୍ଲିକ ତାଙ୍କର ଗୋଟିଏ ଦୁର୍ଘଟଣା ହୋଇଗଲା ସେଥିରେ ଗାଡ଼ି ଏପଟ ସେପଟ ଜାମ୍ ହୋଇଗଲେ ଜାମ୍ ହୋଇଯିବା ଭିତରେ ଆମେ ମଝିରେ ରହିଗଲୁ ଯାହାକି ଖାଇବା ପିଇବା ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲୁ ସେପଟେ ପୋଲିସ ଆସିବା ବହୁତ ଲେଟ୍ ହେଲା ପୋଲିସ ଆସିଲା ପରେ ସେ ଲୋକାଲ୍ ଲୋକଙ୍କ ସହିତ ଯାଇକି ସେମାନଙ୍କର ଆଲୋଚନା କରି ବହୁତ ଟାଇମ୍ରେ ଛାଡ଼ିଲା ପରେ ଆମେ ଯାଇକି ଗଲୁ